ଗ୍ରାମୀଣ କୃଷିରେ ସାଧାରଣତଃ ଆମେ ଗ୍ରାମମାନଙ୍କରେ ବିଭିନ୍ନ ପ୍ରକାର କୃଷି କରିଥାଉ ତ କୃଷି ହଉଛିି ଆମ ଓଡ଼ିଶାବାସୀଙ୍କର ଜୀବିକା କୃଷି ଦ୍ୱାରା ଆମେ ବିଭିନ୍ନ ପ୍ରକାର ସେଇଥିରୁ ଆମେ ବଞ୍ଚି ପାରୁଛୁ ସେଇଥିରୁ ସବୁକିଛି ପିଲାମାନଙ୍କୁ ପାଠ ପଢ଼େଇ ପାରୁଛୁ ଶିକ୍ଷା ଦୀକ୍ଷା ଲାଭ ମଧ୍ୟ କରେଇ ପାରୁଛୁ କାରଣ କୃଷି ହେଉଛି ଆମ ଓଡ଼ିଶାବାସୀଙ୍କର ଜୀବିକା କୃଷି ଦ୍ୱାରା ହିଁ ଆମେ ସବୁବେଳ ପାଇଁ କଣ ନା କୃଷି ଉପରେ ଆମେ ନିର୍ଭରଶୀଳ ହୋଇଥାଉ କାରଣ କୃଷିରୁ ଆମେ ଦଶ ଟଙ୍କା ଖର୍ଚ୍ଚ କଲେ ପନ୍ଦର ଟଙ୍କା ପାଇଥାଉ କାରଣ ଏଇଟା ଆମର ଜୀବିକା ଏଥିପାଇଁ ଆମେ ଏଇ ଜିନିଷଟାକୁ ବଜାଇ ରଖିଥାଉ କାରଣ ଆ ବ୍ୟତୀତ ଆମେ କୌଣସି କାମ ଆଉ ଗ୍ରାମମାନଙ୍କରେ ନାହିଁ କୃଷିଟା ଆମର ସବୁ ନିହାତି ଆବଶ୍ୟକ ହୋଇଥାଏ କାରଣ ଆଜିକା ବ ବଜାରରେ କୃଷି ହେବା ସଙ୍ଗେ ସଙ୍ଗେ ଦିନ ମଜୁରିଆଙ୍କର ରେଟ୍ ମଧ୍ୟ ହୋଇଚାଲୁଛି କାରଣ ଯେଉଁ ଜିନିଷକୁ ଆମେ ଦଶ ଟଙ୍କାରେ କିଣୁଥିଲେ ବର୍ତ୍ତମାନମାନେ ସେ ପଚାଶ ଟଙ୍କା ହେଲା ତାର ଚାରି ଗୁଣ ବଢ଼ିଗଲା ଚାରି ଗୁଣ ବଢ଼ିଯିବା ସତ୍ତ୍ୱରେ ମଜୁରି ମଧ୍ୟ ସେହିପରି ବଢ଼ିବାରେ ଲାଗିଛି ମଜୁରି ବଢ଼ିବା ସତ୍ତ୍ୱ ଲୋକମାନେ ବି ଆଉ ଆସୁନାହାନ୍ତି ସେମାନେ ଏବେ କହିଲେଣି ଯେ ଆପଣମାନେ ଆସନ୍ତୁ ଆମକୁ ଘରୁ ନିଅନ୍ତୁ ଆମେ ପଖାଳ ଖାଇବୁ ନାହିଁ ଆମକୁ ଇଟିଲି ତରକାରୀ ଦିଅନ୍ତୁ ବାରଟା ବେଳେ ଆମ ପାଇଁ ଚିକେନ କରନ୍ତୁ ଏହିଭଳି ବିଭିନ୍ନ ସମସ୍ୟା ମଜୁରିଆମାନଙ୍କର ହେଉଛି ଆଗାମୀ ପିଢ଼ି ପାଇଁ ଏହିଭଳି ଅସୁବିଧା ହେଲେ କୃଷକମାନେ କରିବେ କଣ ଯେହେତୁ କୃଷି କୃଷିର ଉନ୍ନତି ନହେଲେ ଆମେ ମାନେ ଦିନମଜୁରିଆ ଏବଂ ଚାଷୀ ଲୋକମାନେ କିପରି ଚଳିବୁ କାରଣ କୃଷିର କୃଷିର ଉନ୍ନତି ହେଲେ ଆମେମାନେ ତାର ଧିହରେ ଚଢ଼ି ଚାଲିଚୁ କାରଣ ମଜୁରିଆ ଯେହେତୁ ପଚାଶ ଟଙ୍କା ତାର ଚାରି ଗୁଣ ମାଗୁଛନ୍ତି ଆୟର ଅନୁସାରେ ବେୟର ଅଧିକା ହେଇଯିବାରୁ ଆମେ ମଜୁରିଆ କରିପାରୁନାହୁଁ ଯାହାଫଳରେ ଯେଉମାନଙ୍କର ଘରେ ଲୋକ ଅଛନ୍ତି ସେମାନେ ବିଲରେ କାମ କରିପାରୁଛନ୍ତି ଯୋଉମାନଙ୍କର ଘରେ ଲୋକ ନାହାନ୍ତି ସେମାନେ ସାଧାରଣତଃ କଣ କରୁଛନ୍ତି ମଜୁରିଆ ଖୋଜିବାରେ ଲାଗିଛନ୍ତି ମଜୁରିଆ ହେଉଛନ୍ତି ଘରର କୁଣିଆ ପରି କାରଣ ସେ ଆସିବେ ଯେମିତି ଆମେ କୁଣିଆଟିକୁ ଚର୍ଚ୍ଚା କରୁଛୁ ମଜୁରିଆଙ୍କୁ ମଧ୍ୟ ସେହିପରି ଚର୍ଚ୍ଚା କରିବାକୁ ପଡ଼ୁଛି ସେମାନେ ଆସିଲେ ଆମେ ଆଗ ପ୍ରଥମେ ତାଙ୍କୁ କୁଣିଆ ଯେପରି ଆସିଲେ ଆମର ଆମେ ଯେପରି ତାଙ୍କର ସତ୍କାର କରୁ ଆଙ୍କର ମଧ୍ୟ ସେହିପରି ସତ୍କାର କରିବା ପାଇଁ ପଡ଼ୁଛିି କାରଣ ତାଙ୍କୁ ଆମେ ଆଗ ଚା ଦେବୁ ଚା ଦେଇସାରି ପାନ ଦବୁ ସେ ସାତଟା ନୁହଁ ନଅଟା ବେଳେ ଆସୁଛନ୍ତି ନଅଟା ବେଳେ ଏତେକ କାମ ସାରି ସାରିଲା ପରେ ବାରଟା ଏଗାରଟା ବେଳକୁ ସେମାନେ କହିବେ ଆମକୁ ପରଟା ନହେଲେ ରୁଟି ତରକାରୀ ଦିଅନ୍ତୁ ଇଟିଲି ତରକାରୀ ଦିଅନ୍ତୁ ମଟର ଆଳୁ ଦିଅନ୍ତୁ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ କହୁଛନ୍ତି ଖାଇବା ସତ୍ତେ ସେତିକି କରିବା ସତ୍ତେ ତା ମଧ୍ୟରେ ଥଣ୍ଡା ମଧ୍ୟ ଦିଅନ୍ତୁ କାରଣ ଗରମ ପଡ଼ୁଛି ବିଲରେ ମାନେ ମଜୁରିଆ ରହିପାରୁନାହାନ୍ତି ତାଙ୍କ ପାଇଁ ମଧ୍ୟ ତାଙ୍କ ପାଇଁ ମଧ୍ୟ ଥଣ୍ଡାର ଆବଶ୍ୟକତା ରହୁଚି ଦ୍ୱିତୀୟତଃ ଲେମ୍ବୁପାଣି ମଧ୍ୟ ଆମେ ଦେଉଛୁ ଖାଇବା ସତ୍ୱେ ଖାଇସାରିଲେ ତିନିଟା ବାଜିଲା ମାନ ସେମାନେ ତାଙ୍କ ବସକୁ ଲକ୍ଷ୍ୟ କରୁଛନ୍ତି କେତେବେଳେ ଆମ ଗାଡ଼ି ଗଲେ ଆମେ ଉଠିଲୁ କାମର ଆଉ କିଛି କାମର କୌଣସି କାମ ହେଇପାରୁନାହିଁ ଯାହାଫଳରେ କି ଟଙ୍କାଟାର ଜିନିଷକୁ ବର୍ତ୍ତମାନେ ସେ ଟଙ୍କାଟାର ଉନ୍ନତି ଏପରି ହେଇ ଚାଲିଛି ଯେ ଆମେ ସାଧାରଣତଃ କୃଷକମାନେ ମ ଦିନ ମଜୁରିଆକୁ ଦେବା ଫରେରେ ଆଉ କ୍ଷମତାରେ ନାହୁଁ କାରଣ ଆର କିଛି ସରକାର ଯଦି କିଛି ପ୍ରକଳ୍ପ ବ୍ୟବସ୍ଥା କରିବେ ଆମେ ମଧ୍ୟ କୃଷକମାନେ କିଛି ଉନ୍ନତି ଲାଭ କରିବେ କାରଣ ଯେପରି ମଜୁରିଆ ଦରମା ନେଉଛନ୍ତି ବା ମଜୁରି ନେଉ ହୁଅନ୍ତି ସେମିତି କୃଷକମାନଙ୍କର ମଧ୍ୟ ମଜୁରି ସେଇ ହିସାବରେ କରନ୍ତି ଯେଉଁ ଧାନଟିକୁ ଆମେ ପନ୍ଦର ପଚିଶି ଟଙ୍କାରେ କରୁଛୁ ଆମେ ତାର ପାଞ୍ଚ ଗୁଣ ପାଇବା ଦରକାର କାରଣ ବର୍ତ୍ତମାନ ବଜାରର ରେଟ ଅନୁସାରେ ଆମମାନଙ୍କର ମଧ୍ୟ ଚାହିଦା ହଉଛି କାରଣ ଆମେ ତ ଦିନ ମଜୁରୀ ଆସିଲେ ପିଲାଟିକୁ ପାଠ ପଢ଼େଇ ପାରିବୁନୁ ନା ଖା ଖାଦ୍ୟ ଗଣ୍ଡାଇ ଦେଇପାରିବୁନୁ ଆର ବ୍ୟବସ୍ଥା ଯଦି ସରକାର କିଛି କରିବେ ତାହେଲେ କୃଷକମାନଙ୍କର କିଛି ଉନ୍ନତି ମଧ୍ୟ ହେବ